ଆଜ୍ଞା ସଞ୍ଜୟ ଭାଇ କହୁଛନ୍ତି ମୁଁ ଯେଉଁ ଗାଡ଼ି ବୁକିଙ୍ଗ୍ କରିଥିଲି ସିଉ ଯେଉଁ ଚୋରଦା ଛକକୁ ଆସିବାପାଇଁ ମୋର ଟିକିଏ ଅସୁବିଧା ହୋଇଯାଇଛି ସେଥିପାଇଁ ମୁଁ ଚୋରଦା ଛକରେ ଆଉ ରହିପାରିବିନି ମୋତେ ଚାନ୍ଦମା ଛକକୁ ଚାନ୍ଦମା ଛକରେ ମୁଁ ଅଛି ଆପଣ ଚାନ୍ଦମା ଛକକୁ ଗାଡ଼ି ନେଇକି ଆସିପାରିବେ କି